ଆମ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ସବୁ ଅଞ୍ଚଳର ବା ସମସ୍ତେ ସୁସ୍ଥ ରହିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି ବିଭିନ୍ନ ଯୋଜନାମାନେ ତିଆରି କରିଛନ୍ତି ଯେଉଁ ଯୋଜନା ଲୋକମାନେ ବହୁତ ଉପକୃତ ହେଉଛନ୍ତି ଯେପରିକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ଆମେ ଯଦି ସରକାରୀ ହସ୍ପିଟାଲ୍କୁ ଯାଉଛି ଆମେ ପାଞ୍ଚ ଲକ୍ଷର ସୁବିଧା ସୁଯୋଗ ପାଇପାରୁଛେ ଯେକୌଣସି ଗରିବ ଲୋକ ଗଲେ ମଧ୍ୟ ସେ ଭଲରେ ଟ୍ରିଟମେଣ୍ଟ ହୋଇପାରୁଛେ ତ ସରକାର ଏଇ ପଦକ୍ଷେକୁ ନେବା ଦ୍ୱାରା ତାଙ୍କର ବିଭିନ୍ନ ବା ଲୋକମାନେ କିପରି ସ୍ୱାସ୍ଥ୍ୟବାନ ବା ଭଲ ରହିବେ ସେ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ ଯୋଜନାମାନ କାର୍ଯ୍ୟକାରୀ କରିଅଛି ବର୍ତ୍ତମାନ ସରକାର ଫାଇଭ୍ ଟି ହସ୍ପିଟାଲ୍ମାନ ମଧ୍ୟ ତିଆରି କରିଛନ୍ତି ଆଉ ଆମ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ବା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଗାଁ ପରିମଳର ବ୍ୟବସ୍ଥା ରହିଛି ଅଳିଆ ଆବର୍ଜନା ସବୁ ବିଭିନ୍ ନ ପ୍ରକାର ଡ଼ଷ୍ଟବିିନ୍ମାନ ବ୍ୟବହାର କରାଯାଉଛି ଗାଁ ଗାଁକେ ସବୁ ଡ଼ଷ୍ଟବିନ୍ମାନ ବା କମ୍ପୋସ୍ ବା ଖତ ପ୍ଲାଷ୍ଟିକ୍ ଜିନିଷ ଗୋଟିଏ ଜାଗାରେ ତାପରେ ଗୋଟିଏ ଯେନ୍ଟା ରିସାଇକଲ୍ ହୋଇପାରିବ ସେଇ ପ୍ଲାଷ୍ଟିକ୍ ଗୋଟିଏ ଜାଗାରେ ଆଉ ଆମର ଓଦା ଅଳିଆ ଆବର୍ଜନା ଆବ ପତ୍ର ସେଇଟା ଗୋଟିଏ ଜାଗାରେ ଆଉ ବିଭିନ୍ନ ଅଞ୍ଚଳ ଯେନ୍ଟା ମୁନସିପାଲିଟି ଏରିଆ ସେଟାକୁ ସଫା ରଖିବା ପାଇଁ ବିଭିନ୍ନ ପଦକ୍ଷେପମାନ ନେଇଛି